ଆଜିର ବା ଆମ ପୂର୍ବରୁ ଯେବେ ଠାରୁ ମନୁଷ୍ୟ ସୃଷ୍ଟି ହୋଇଛି ବା ଏଇ ଜୀବଜଗତରେ ଛୋଟିଆ ଜୀବନ ମଧ୍ୟ ସୃଷ୍ଟି ହୋଇଛି ପାଣି ବିନା ତାହାର ଅନ୍ୟ ଗତି ନାହିଁ ପାଣି ହିଁ ସୃଷ୍ଟି ଏବଂ ଜୀବନ ଜଗତର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ପାଣି ବିନା ସମସ୍ତଙ୍କ ନିଃଶ୍ୱାସ ପ୍ରଶ୍ୱାସ ପ୍ରଚଳନ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଥାଏ ପ୍ରାଣୀ ପାଣି ଆମ ପାଇଁ ବହୁତ ଅତ୍ୟନ୍ତ ଆବଶ୍ୟକ ଏବଂ ମୁଁ ଟ୍ୟାପ୍ ପାଣି ପିଉ ନାହିଁ କାରଣ ଟ୍ୟାପ୍ ପାଣି ପରିଷ୍କାର ମଧ୍ୟ ନୁହେଁ ଅନେକ ପ୍ରକାର ବୀଜାଣୁ ମଧ୍ୟ ଏ ପାଣିରେ ବସବାସ କରନ୍ତି ଯାହାକି ଆମ ପେଟକୁ ଯାଇ ଆମକୁ ନାନା ପ୍ରକାର ରୋଗର ପୀଡ଼ିତ ବା ଶିକାର କରାନ୍ତି ତେଣୁ କରି ଟ୍ୟାପ୍ ପାଣି ମୁଁ ପିଉ ନାହିଁ ଏବଂ ବାକି ରହିଲା ଟପ ପାଣି କଥା ଟପ ପାଣି ପିଇଲେ ଆମ ଆମ ମାନଙ୍କର ଜୀବନରେ କିଛି ପରିବର୍ତ୍ତନ ହୋଇଥାଏ କାହିଁକି ନା ପ୍ରଥମ ପାଣିର ମୁଖ୍ୟ ଯେଉଁଟା ମାନେ ମୁଖ୍ୟ ଭୂମିକା ରହିଛି ସିଏ ହେଉଛି ମଣିଷର ଜୀବନ ଏହା ଦ୍ୱାରା ମଣିଷର ଜୀବନ କହିଲେ ଅତ୍ୟୁକ୍ତି ହେବ ନାହିଁ ପାଣିକୁ ଏବଂ ମଣିଷ ସୌନ୍ଦର୍ଯ୍ୟ ଦେଖାଯିବା ପଛରେ ମଧ୍ୟ ପାଣିର ବହୁତ ଗୁଡ଼ାଏ ହାତ ରହିଛି ତ ପାଣି ହିଁ ମେରୁଦଣ୍ଡ ତ ଟପ ପାଣି ସାଧାରଣତଃ ଆମେ ରଖିଥାଉ ଆମେ ରଖିକି ତାହାକୁ ପରିଷ୍କାର କରି ଆମେ ପାନୀୟ ଜଳ ରୂପେ ଗ୍ରହଣ କରୁ ତ ଏହା ନିଶ୍ଚିନ୍ତ ଭାବରେ ଟ୍ୟାପ୍ ପାଣି ଠାରୁ ଭିନ୍ନ କାରଣ ଏଥିରେ କୌଣସି ପ୍ରକାର ବୀଜାଣୁ ଜୀବାଣୁ ଏସବୁ ବସବାସ କରନ୍ତି ନାହିଁ ଏଗୁଡ଼ିକୁ ଆମେ ସେଥିରୁ ମାରି ଦେଇଥାଉ ଗରମ କରି ବା ବିଭିନ୍ନ ପ୍ରକାର ଆମେ ଜାଲି ଲଗାଇ ଛୁଙ୍କା ଲଗାଇ ଆମେ ତାକୁ ବାହାର କରିଦେଇଥାଉ ବା ସେମାନଙ୍କୁ ନାଶ କରିଦେଇଥାଉ ତ ଟପ ପାଣି ପିଇଲେ ଆମ ଜୀବନ ଉପରେ କୌଣସି ପ୍ରକାର କ୍ଷତି ପଡ଼ିବ ନାହିଁ ଆମେ ମାନେ ସୁରୁଖୁରୁରେ ଚଳିପାରିବା ଏବଂ ଗୋଟେ ସ୍ୱାସ୍ଥ୍ୟ ଜୀବନ ଯାପନ କରିବା